ଆମ ଅଞ୍ଚଳରେ ମନୋରଞ୍ଜନ କରିବା ପାଇଁ ଅନେକ ଗୁଡ଼ିଏ ସ୍ଥାନ ଅଛି ସେଥିମଧ୍ୟରୁ ସପିଙ୍ଗ ମଲ ସିନେମା ହଲ ସପିଙ୍ଗ ମଲ ସିନେମା ହଲ ଯେଉଁ ଆଉ ଅନେକ ଗୁଡ଼ିଏ ପାର୍କ ଅଛି ଯେଉଁଠିକି ଆମେ ଯାଇକିନା କିଛି ଟାଇମ ସ୍ପେଣ୍ଡ କରିପାରୁ ଯାହାକି ଆମ ମନକୁ ଖୁସି ଲାଗେ ଏବଂ ସିନେମା ହଲ ଯେମିତି ଦେଖିବାକୁଗଲେ ଆମ ଅଞ୍ଚଳରେ ଗୋଟେ ଅଛି ସାଗରସଂଘମ ନାଁରେ ଗୋଟେ ସିନେମା ହଲ ଅଛି ଯେଉଁଠିକି ଆମେ ଥରେ ସାଙ୍ଗମାନେମିଶି ଯାଇଥିଲୁ ସେଇଠି ବହୁତ ଏନ୍ଜୟ କଲୁ ଏବଂ ପ୍ରାୟେ ତିନିଘଣ୍ଟାର ଫିଲିମ ଥିଲା ଆମେ ବହୁତ ଏନ୍ଜୟ କଲୁ ତିନି ଘଣ୍ଟା ଯାକ ଯାହାକି ମନକୁ ବହୁତ ଖୁସି ଲାଗିଲା ତାପରେ ଆମେ ବାହାରକୁ ଆସି ମଝିରେ ବ୍ରେକ୍ ରେ ଟିକେ ଜଳଖିଆ ଟିକେ ଖାଇଲୁ ତାପରେ ପୁଣି ଭିତୁରୁକୁ ଗଲୁ ପୁଣି ଆଉ ଦେଢ଼ ଘଣ୍ଟା ଯାକ ପୁଣି ଏନ୍ଜୟ କଲୁ ତାପରେ ଫିଲିମ ସରିଗଲା ପରେ ଆଉ ଦିନେ ପୁଣି ଆମେ ଯାଇଥିଲୁ ଗୋଟେ ସ୍ମାଟ ଆଉ ଗୋଟେ ଆଉ ଗୋଟେ ଦିନ ସମ୍ରାଟ ହଲକୁ ଯାଇଥିଲୁ ଯେଉଁଠିକି ଗୋଟେ ଫିଲିମ ପଡ଼ିଥିଲା ପୁଷ୍ପାରାଜ ସେଦିନ ଆମୁକୁ ବହୁତ ଏନ୍ଜୟ ଲାଗିଲା ଆଉ ଦିନେ ଆମ ମୋ ଫ୍ୟାମିଲ ସହିତ ମୁଁ ଯାଇଥିଲି ସାଗରସଂଘମ ଯେଉଁଟିକି ଆମେ ମଝିଆମଝି ବସିଥିଲୁ ଏବଂ ବାପା ବି ଥିଲେ ସାଙ୍ଗରେ ବୋଉ ସେ ସେଇଟା ଏତେ ଏନ୍ଜୟ ହେଇନି କିନ୍ତୁ ଫ୍ୟାମିଲ ସାଙ୍ଗରେ ଗଲେ ତଥାପି ଟିକିଏ ଭଲ ଲାଗିଲା କି ସାଙ୍ଗରେ ବାପାମାଆ ଟିକିଏ ବୁଲାବୁଲି କରୁନ୍ତି ଇଏ ସିଏ ଭଲ ଲାଗିଲା ସେଥିପାଇଁ ଆଉ ସାଙ୍ଗ ଙ୍କ ସାଙ୍ଗରେ ଯେଉଁ ସମ୍ରାଟ ହଲ ଯାଇଥିଲେ ସେଇଠି ଆମେ ପୁଷ୍ପାରାଜ ନାମକ ଗୋଟେ ଫିଲିମ ଫିଲିମ ପଡ଼ିଥିଲା ଯାହାକି ପ୍ରାୟ ଦୁଇ ରୁ ତିନି ଘଣ୍ଟା ଆମକୁ ସେଇ ତିନି ଘଣ୍ଟା ପୁରା ପୁରା ଏନ୍ଜୟ କରିଛୁ ବହୁତ ଏନ୍ଜୟ କରିଛୁ ଯାହାଫଳରେ କି ଆମେ ତାର ତାପରେ ତ ଏକଦମ୍ ହଲ ପୁରା କମ୍ପି ଉଠିଲା ସେଦିନ ଏତେ ଏନ୍ଜୟ ହେଲା ବହୁତ ଭଲ ଫିଲିମଟେ ଥିଲା ଏଇ ଦୁଇଟି ପ୍ରାୟେ ଆମ ଅଞ୍ଚଳରେ ଅଛି ଦୁଇଟି ସିନେମା ହଲ ତାପରେ ଆମର ସପିଙ୍ଗ ମଲ କୋଲକାତା ବଜାର ନାମକ ଏକ ମଲ ଅଛି ଯେଉଁଠିକି ଆମେ ସବୁ ଜିନିଷ କିଣାକିଣି କରୁ ଯେମିତିକି ଆମର ଡ୍ରେସ୍ ହଉ ପରଫ୍ୟୁମ୍ ହଉ ଆମର ସବୁପ୍ରକାର ଜିନିଷ ସେଇଠୁ କିଣାକିଣିକରୁ ଆଉ ଗୋଟେ ବଜାର ଅଛି ବିଗବଜାର ବିଗବଜାରରେ ତ ସବୁ କିଛି ଉପଲବ୍ଧ ଯେମିତିକି ଚାଉଳ ହଉ ଡାଲି ହଉ ମାନେ ଗ୍ରୋସରି ଜିନିଷ ବି ସେଇଠି ମିଳେ ଆମ ଘର ପାଇଁ ସବୁ ଗ୍ରୋସରି ଜିନିଷ ଆମେ ସେଇଠୁ ଆଣୁ କେଉଁଠି ସାଙ୍ଗସାଥିରେ ଫିଷ୍ଟ କଲେ ଆମେ ସେଇଠୁ ଯାଇ ଗ୍ରୋସରି ଜିନିଷ ଆଣୁ ସବୁ କିଛି ଆଉ ସେଇଠି ବି ଯାଇ ଆମେ ମନ ନ ଭଲ ଲାଗିଲେ ଟିକିଏ ସେଇ ମଲ ଭିତରେ ଟିକିଏ ବୁଲିବାଲି ପଳାଇଆସୁ ବହୁତ ଭଲ ଲାଗେ ତାପରେ ପାର୍କ ପାର୍କ ଗୋପବନ୍ଧୁ ପାର୍କ ଆମ ଅଞ୍ଚଳରେ ଗୋଟେ ନିକଟରେ ଅଛି ଗୋପବନ୍ଧୁ ପାର୍କ ବହୁତ ବଢ଼ିଆ ସଜା ହେଇଛି ସେଇଠି ଆଉ ସେଠିକି ଗଲାମାନେ ଆପଣଙ୍କ ମନ ଯେତେ ଦୁଃଖ ଥାଉ ଆପଣଙ୍କ ମନ ଖୁସି ହେଇଯିବ କାରଣ ସେଇଠି ବହୁତ ଭଲ ସିଷ୍ଟମରେ ଗଛଗୁଡ଼ିକ ଲାଗିଛି ଦେଖିଲେ ପୁରା ଆନନ୍ଦ ଲାଗି ଲାଗିବ ଯେମିତି ଆଉ ସେଇଠି ଟିକିଏ ଏକ୍ସରସାଇଜ କରିହବ ବି ଜିନିଷ ଅଛି ଯେମିତିକି ଆପଣ ଯଦି ସକାଳୁ ଯାଉଛନ୍ତି ମନିଙ୍ଗୱାର୍କ କରକେ କରି ତାର ସେଇଠି ଟିକେ ଏକ୍ସରସାଇଜ ବି କରିପାରିବେ ଉଁ ସେଠି ସବୁ ଉପକରଣ ଗୁଡ଼ିକ ଅଛି ଆଉ ସେଇଠି ବହୁତ ଗୁଡ଼େ ସିଟ୍ ପଡ଼ିଛି ଆପଣ ଯଦି ଚାହିଁବେ ସେଇଠି ବସିବି ପାରିବେ ସାଙ୍ଗସାଥୀ ସାଙ୍ଗରେ ଗପି ବି ପାରିବେ ବହୁତ ଆଉ ଆଉ ଗୋଟେ ପାର୍କ ଅଛି ଯାହାକି ଗୌରିଶଙ୍କର ପାର୍କ ଏବଂ ତା ପାଖେରେ ଗୋଟେ ଅଛି ବିଜୁପଟ୍ଟନାୟକ ପାର୍କ ଏହା ବିଜୁବାବୁଙ୍କ ଦ୍ଵାରା ନିର୍ମିତ ବିଜୁପଟ୍ଟନାୟକ ପାର୍କ ଯାହାକି ବହୁତ ସୁନ୍ଦର ବହୁତ ସୁନ୍ଦର ଆମ ଅଞ୍ଚଳରେ ଏବଂ ସିଏ ସେଇଠି ଆମେ ବହୁତ ଥର ଯାଇଛୁ ସାଙ୍ଗସାଥୀଙ୍କ ସହିତ ସେଇଠି ଯାଇ ବହୁତ ଏନ୍ଜୟ କରୁ ଆମେ ପ୍ରାୟେ ଚାରିଟା ବେଳେ ଯାଉ କଲେଜ ସାରି ଆମେ ପ୍ରାୟେ ଯାଉ ସାଡ଼ୁକୁ ଯାଉ କଲେଜ ସାରି ଆମେ ସାଙ୍ଗମାନେ ସାଙ୍ଗସାଥୀମାନେ ଯାଉ ଯାହାଦ୍ଵାରା କି ଆମେ ସେଇଠି ବହୁତ ଏନ୍ଜୟ କରୁ ଏବଂ ଆଉ ଗୋଟେ ହେଲା ରମାଦେବୀ ପାର୍କ ରମାଦେବୀ ପାର୍କ ସେଇଠି ପ୍ରାୟେ ସେଇଠି ଲେଡ଼ିସମାନେ ଯାଆନ୍ତି କିନ୍ତୁ ଜେନସମାନେ ବି ଯାଆନ୍ତି କିନ୍ତୁ ଆମେ ଯା ଆମେ ସେଠିକି ପ୍ରାୟେ ଯାଇନୁ କିନ୍ତୁ ଆମ ଅଞ୍ଚଳରେ ଉପସ୍ଥିତ ଅଛି ସେଇଠି ବି ମୋ କାଁ ଭାଁ କେତେବେଳେ ଆମେ ଚାଲିଯାଉ କିନ୍ତୁ ବିଜୁପଟ୍ଟନାୟକ ପାର୍କ ଏବଂ ଗୌରିଶଙ୍କ ଗୋପବନ୍ଧୁ ପାର୍କ ଏଇ ଦୁଇଟାକୁ ଆମେ ବହୁତ ଥର ବହୁତ ଏନ୍ଜୟ କରିଛୁ